ଆଜିର ଦୁନିଆରେ ଯେଉଁ ଓଡ଼ିଆ ଭାଷା କଥା କହୁଛନ୍ତି ଆମର ଭାଷା ହଉଛି ମାତୃଭାଷା ଓଡ଼ିଆ ଆମର ଭାଷା ହଉଛି ମାତୃଭାଷା ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ପାଉ ଆଉ ଯେଉଁ କଥା ଆପଣ କହୁଛନ୍ତି ଓଡ଼ିଆ ଭାଷାକୁ ନେଇ ସମସ୍ୟା ଦେଖନ୍ତୁ ସମସ୍ୟାର ସମ୍ମୁଖୀନ ହେଉଛି କାରଣ ଏବେ ଗୋଟେ ମୁଁ ଆପଣଙ୍କୁ କହୁଛି ଏ ଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଜାଣିନାହାନ୍ତି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସେ ଅଛନ୍ତି ସେହି କଥାକୁ ବି ଆହ୍ୱାନ ହଉଛି ସେ ମୁଖ୍ୟମନ୍ତ୍ରୀକୁ ନେଇ ବି କେତେ ଲୋକ ଓଡ଼ିଆ ଭାଷାର ଭକ୍ତାମାନେ ଓଡ଼ିଆ କଥା କହିବାକୁ ଆଜିର ଦୁନିଆରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ଓଡ଼ିଆ ଭାଷା ଓଡ଼ିଆ ଭାଷା ଯେଉଁଠାକି ଆମର ମାତୃଭାଷା ଦେଖନ୍ତୁ ଯେଉଁ ପ୍ରକାର ଆପଣ କହୁଛି ଭାଷାର ଭକ୍ତାମାନି ଓଡ଼ିଆ ନ କହିଲେ ତ ହବନି ନା ଯେମିତି ହଉ ଲୋକମାନେ ଜାଣା ଭାବନ୍ତୁ ଆମେ ତ ଓଡ଼ିଆ ଲୋକ ଆମର ମାତୃଭାଷା ଓଡ଼ିଆ ଆମେ ତ ଓଡ଼ିଆ କହିବୁ ଆମର ଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଆ ସେ ଜାଣିନାହାନ୍ତି ସମସ୍ୟାର ସମ୍ମୁଖୀନ ହବାକୁ ପଡ଼ୁଛି